ସ୍ୱାସ୍ଥ୍ୟସେବା ପରିବହନ ଓ ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟିରୁ ସହର ଗାଁ ସହରକୁ ଉନ୍ନତି କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ସବୁ କରିଛନ୍ତି ସରକାର ସ୍ୱାସ୍ଥ୍ୟ ସେବା ପାଇଁ ଶହେ ଆଠ ଯୋଜନା କରିଛନ୍ତି ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ହେଲ୍ଥ କାର୍ଡ଼ ଏହି ସବୁ କାର୍ଡ଼ ସ୍ୱାସ୍ଥ୍ୟସେବା ପାଇଁ କରିଛନ୍ତି ପରିବହନ ସେବା ପାଇଁ ବିଭିନ୍ନ ପ୍ରକାରର ଗାଡ଼ି ଚାଲୁଛି ଟ୍ରେନ୍ ଉଡ଼ାଜାହାଜ ଏହି ସବୁ ବ୍ୟବସ୍ଥା କରିଛନ୍ତି ଶିକ୍ଷା ପାଇଁ ପିଲାଟି କେମିତି ଭଲସେ ପାଠ ପଢ଼ିବ ତା' ପାଇଁ ପିଲାମାନଙ୍କ ପାଇଁ ମାଗଣାରେ ସାଇକେଲ ଯୋଗାଇ ଦେଉଛନ୍ତି ବହି ଯୋଗାଇ ଦେଉଛନ୍ତି ଆଉ ତାଙ୍କ ପାଇଁ ପୋଷାକ ଜୋତା ବା ମଧ୍ୟ ଦେଉଛନ୍ତି ଅନ୍ୟାନ୍ୟ ମୌଳିକ ସେବା ଯେମିତି ଆମର ବାର୍ଦ୍ଧକ୍ୟ ଭତ୍ତା ବିଧବାମାନଙ୍କୁ ବିଧବା ଭତ୍ତା ଏହି ସବୁ ଯୋଜନା ମଧ୍ୟ କରୁଛନ୍ତି କିନ୍ତୁ ଗାଁମାନଙ୍କରେ ପରିବହନର ଅସୁବିଧା ଅନେକ ଅଛି ତା' ପାଇଁ ବିଭିନ୍ନ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁମାନଙ୍କରେ ସ୍ୱାସ୍ଥ୍ୟସେବା ମଧ୍ୟ ଅସୁବିଧାରେ ରହୁଛନ୍ତି ଦେଖନ୍ତୁ ସହରଠାରୁ ଭଲ ସୁବିଧା ସୁଯୋଗ ମିଳୁଛି କିନ୍ତୁ ଗାଁରେ ସେହି ସୁବିଧା ସୁଯୋଗ କିଛି ନାହିଁ ଯଦି ସରକାର ତାଙ୍କ ପାଇଁ ସଡ଼କ ଗୋଟିଏ ଭଲସେ କରିଦେବେ ତା'ହେଲେ ଲୋକମାନେ ଭଲସେ ଯିବା ଆସିବା କରିପାରିବେ ଏବଂ ପରିବହନର ସୁବିଧା ଯେମିତି ଗାଡ଼ି ବସ୍ ଅଧିକ ମାତ୍ରାରେ କରିବେ ତା'ହେଲେ ଗୋଟିଏ ଜାଗାକୁ ଆଉ ଗୋଟିଏ ଜାଗାକୁ ସହଜରେ ଯାଇପାରିବେ